ସାଧାରଣତର ସାଧାରଣତଃ ପାରମ୍ପରିକ କ୍ରୀଡ଼ା କହିଲେ ଆମେ ସାଧାରଣତଃ ବୁଝିବା ଗୋଟିଏ ରହୁଛି କି ପୁଚି ଯେମିତିକି ଦି ପ୍ରକାର ପୁଚି ରହୁଛି ଠିଆ ପୁଚି ବସା ପୁଚି ତାପରେ ରହିଲା ଆମର କଇଁଆ ମଞ୍ଜିରେ କ'ଣ ବା ସିମ୍ବ ମଞ୍ଜିରେ ଯେମିତି ଖେଳନ୍ତି କାଞ୍ଜିଆ ପଟା କାଚ କଉଡ଼ି ତାପରେ ପୁଅପିଲା ମାନେ ଖେଳନ୍ତି ଆମର କବାଡ଼ି ଖେଳ ଆଉ ତାପରେ ରହୁଛି ଆମର ବିଭିନ୍ନ ପ୍ରକାର ଗୋଡ଼ି ରେ ଯେଉଁ ଖେଳନ୍ତି ପାଞ୍ଚ ଟିକିଆ ଗୋଡ଼ି ଖେଳ କିତିକିତି ସେହିସବୁ ସେହିସବୁ ଜିନିଷ ଏବେ ସେହିସବୁ ଜିନିଷକୁ ବହୁତ ଲୋକ ଭୁଲି ଗଲେଣି ଏହି ସବୁ ଏହି ଖେଳଟା କେମିତି ଖେଳାଯାଏ କି ଖେଳର ନିୟମ କ'ଣ ସେ ସବୁ ଜିନିଷ ବି ଜଣାନାହିଁ ଯେମିତିକି ଆମେ ଧର ପାଣିପାହାଡ଼ ଖେଳୁଛେ ତାର ଗୋଟିଏ ପ୍ରତ୍ୟେକ ଖେଳର ଗୋଟିଏ ନିୟମ ରହିଛି ସେମିତି ଧର ପାଣିପାହାଡ଼ ଯଦି ଆମେ ତଳକୁ ଆସିଲେ ପାଣି ଉପରକୁ ଗଲେ ସେଇଟା ପାହାଡ଼ ସେମିତି ତା' ସହିତ ରହିଲା କି ଆମେ କେମିତି ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ବା ପ୍ରୋତ୍ସାହିତ କରିବ କରିବା ପାଇଁ ଏ ସବୁ କ୍ରୀଡ଼ାର ଭୂମିକା କ'ଣ ରହୁଛି ମୁଖ୍ୟତଃ ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ସାଧାରଣତଃ ଆମେ ରଜ କଥା କହିବା ରଜରେ ଯେମିତି ଆମର କିଛିଟା ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ରହୁଛି କୌଣସି କିଛି କିଛି ଲୋକ ହୁଅନ୍ତୁ କିମ୍ବା କୌଣସି ବିଦ୍ୟାଳୟ କିମ୍ବା କୌଣସି ଗ୍ରାମର ଲୋକ କିଛି ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି ତା ଭିତରେ ଯଦି ଆମେ ଏହିସବୁ ଖେଳ ଗୁଡ଼ିକୁ ମାନେ ଭରିଦେବା ସପୋଜ୍ ଆମେ ଗୋଟିଏ ଏକକ ନାଟକ କରୁଛୁ ସାଧାରଣତଃ ଆମେ ଗୋଟିଏ ଏକକ ନାଟକ କରୁଛେ ସେଇ ଏକକ ନାଟକ ଭିତରେ ଯଦି ଆମେ ଏହି ଗୋଟିଏ ଗୋଟିଏ ଖେଳ ମାନେ ଛୋଟ ପିଲାଙ୍କ ଭିତରେ ଛୋଟ ପିଲା ମାନଙ୍କୁ ସେଇଥିରେ ରଖିକିନା କିଛିଟା ଖେଳ ଲୋକଙ୍କୁ ଦେଖେଇପାରିବା ତାହେଲେ ଲୋକମାନେ ବି ବୁଝିପାରିବେ ଯେ ନାଇଁ ଆଗରୁ ଗୋଟିଏ ଖେଳ ଥିଲା ଆଉ ଏବେ ସେଇଥିପାଇଁ ଏଇ ମାନେ ଏଇ ସେଇଟା କୁ ଦେଖିଲେ ଲୋକମାନେ ଜାଣିପାରିବେ ଯେ ନା ଆଗରୁ ଏହିଭଳିଆ ଗୋଟିଏ ଖେଳ ଥିଲା ତେଣୁ ଏ ଖେଳଟା ଯାହା ଏ ଖେଳଟା ଦେଖିଲେ ଛୋଟ ପିଲାଙ୍କୁ ହେଉ କି ମାନେ ବଡ଼ଲୋକଙ୍କୁ ହେଉ କି ବୃଦ୍ଧା ବୃଦ୍ଧି ମାନଙ୍କୁ ବୃଦ୍ଧା ମାନଙ୍କୁ ହେଉ ସେମାନଙ୍କୁ ଆଉ ଟିକିଏ ଖୁସି ଲାଗିବ କିଛି କିଛି ମାନେ ଆମେ ଏକକ ନାଟକ ବି ଦେଖୁଥିବା ହଁ ସବୁଗୁଡ଼ାକ କଣ ଏମିତି ହେଉଛି ସେ ତାକୁ ବାଡ଼ାଉଛି ସେ ତାକୁ ପିଟୁଛି ସେ କଷ୍ଟ ପାଉଛି ସେ ଦୁଃଖ ପାଉଛି ମାନେ ସେମାନେ ବି ମାନେ ବିରକ୍ତ ହୋଇଯାଆନ୍ତି ଗୋଟିଏ ଗୋଟିଏ ଏକକ ନାଟକ ଦେଖିକି କିନ୍ତୁ ତା ଭିତରେ ଆମେ ଯଦି ଏହି ଖେଳ ଖେଳ କିଛିଟା ରଖିବା ଖେଳର ମୁହୂର୍ତ୍ତ କିଛି ରଖିବା ତାହେଲେ ସେମାନେ ବି ଆଉ ଏତେ ବିରକ୍ତ ହେବେନି ତାଙ୍କୁ ବି ଖୁସି ଲାଗିବ ସେ ବି ମଧ୍ୟ ସେ ଏକକ ନାଟକ ଟିକୁ ଭଲ ଭାବରେ ଉପଭୋଗ କରିକିନା ଯିବେ ତେଣୁ ପ୍ରତ୍ୟେକ ଗ୍ରାମରେ ଯେକୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ନା କାହିଁକି ଖେଳର ଭୂମିକା ସେଥିରେ ନିହାତି ଥିବ କାରଣ ଖେଳ ଠାରୁ ଖେଳଟା ରହିଲେ ହିଁ ଗୋଟିଏ ସାଂସ୍କୃତିକ ନାଟକ ବହୁତ ଭଲ ଲାଗେ